ତାଙ୍କର କାର୍ଯ୍ୟ କିଭଳି ପ୍ରଧାନ ମାନଙ୍କୁ ଦାୟିତ୍ୱ ଆଗକୁ ସମ୍ଭାଳନ୍ତି ଓ ତାଙ୍କର କୃତିତ୍ୱ ବିଷୟରେ ବିଶେଷ ସବିଶେଷ ବିବରଣୀ ମଧ୍ୟ ମିଳିଥାଏ ଏଥି ସହ ତାଙ୍କ କାର୍ଯ୍ୟ ଆଡ଼ମ୍ବରରେ ମଧ୍ୟ ସବୁ କାର୍ଯ୍ୟ ସମ୍ପନ୍ନ ମଧ୍ୟ ହୋଇଥାଏ ତା' ସବୁ ଶୁଣିବାକୁ ମିଳିଥାଏ ପୌରାଣିକ କଥା ମଧ୍ୟ ଶୁଣିବାକୁ ମଧ୍ୟ ଭଲ ଲାଗେ ତାଙ୍କ କାର୍ଯ୍ୟକୃତି ସମ୍ବନ୍ଧରେ ସୁଯୋଗ କରୁଥିବା ରାଜ୍ୟ କୃତି ସମ୍ବନ୍ଧରେ ଓ ଆମେ ଆମେ ସେଇସବୁ ବିଷୟରେ ଚଳଚ୍ଚିତ୍ର ମଧ୍ୟ ଦେଖିବାକୁ ମିଳୁଛିି ଏସବୁ ଆମେ ବି ଚାହୁଁଛୁ ସେ ଯେଉଁ ପୁସ୍ତକ ମଧ୍ୟ ବିଷୟରେ ଏକ ଚଳଚ୍ଚିତ୍ର ଦେଖିବାକୁ ରାଜ୍ୟ ସମ୍ବନ୍ଧରେ ରାଜ୍ୟ ସେ ଜୟ କରିଥିବା ରାଜ୍ୟ ତାଙ୍କ କୃତିତ୍ୱ ସମ୍ବନ୍ଧରେ କିପରି ସେ ତାଙ୍କର ଜୀବନ ପ୍ରଣାଳୀକୁ ଆରମ୍ଭ ଆରମ୍ଭ କରିଥିଲେ ଏବଂ ତାଙ୍କ କାର୍ଯ୍ୟରେ କି କିପରି ହୋଇଥିଲା ଏହା ବିଷୟରେ ମଧ୍ୟ ବାର୍ତ୍ତାଳାପ ଦେଖିବାକୁ ଶୁଣିବାକୁ ମିଳିଥାଏ ରାଜ୍ୟ ତାଙ୍କ କୃତିତ୍ୱ ବିଷୟରେ ମଧ୍ୟ ତଥ୍ୟ ମିଳିଥାଏ ତାଙ୍କ ମାଧ୍ୟମ ଜୀବନ ତଥ୍ୟ ମଧ୍ୟ ମିଳିଥାଏ ଏହା ଦୈନଦିନ ଯୁବକରେ ମଧ୍ୟ କିଛି ଶିଖିବାକୁ ମିଳିଥାଏ ଏଇସବୁ ବିଷୟରେ ବିଶେଷ ତଥ୍ୟ ମଧ୍ୟ ମିଳିଥାଏ ଏହା ସବୁ ବିଶେଷ ଜ୍ଞାନର ଏକ ଭଣ୍ଡାର ବୋଲି ଆମେ ଆଶା କରୁ ବର୍ତ୍ତମାନ ଜୀବନଧାରାରେ ଏହିସବୁ କାର୍ଯ୍ୟକଳାପ କରିବାକୁ ଆମ ଇଚ୍ଛା